ମୁଁ ଆମ ଘରେ ତୁଳସୀ ଗଙ୍ଗଶିଉଳି ଏଲୋଭେରା ଆଉ ପୋଦିନା ବେଲ ଗଛ ବିଭିନ୍ନ ପ୍ରକାର ଔଷଧୀୟ ଗଛ ମୁଁ ଲଗାଇଛି କାରଣ ଏହିସବୁ ଗଛ ଗୁଡ଼ିକ ଆମ ଘରେ ରହିବା ନିହାତି ଦରକାର କାହିଁକିନା ଆମେ ଯଦି ସମସ୍ତେ ଯେକୌଣସି ଜିନିଷ ହେଲେ ଯଦି ଆମେ ଏଲୋପାଥି ମେଡ଼ିସିନ୍ କି ଔଷଧ ଉପରେ ଯଦି ନିର୍ଭର କରିବା ତାହାଲେ ଆମର ଦେହ ଖରାପ ହେବ କାହିଁକିନା ଯେତିକ କେମିକାଲ୍ ଯୁକ୍ତ ଔଷଧକୁ ବ୍ୟବହାର କରିବା ତାହା ଆମ ଦେହ ପାଇଁ ହାନିକାରକ ରୋଗ ଭଲ ହୋଇଯିବ କିନ୍ତୁ ଆମ ଦେହକୁ ବହୁତ ଉଇକ୍ କରିଦେବ ସେଥିପାଇଁ ମୁଁ ଯେମିତିକି ଥଣ୍ଡା ହେଲେ ତୁଳସୀ ଆଉ ଯଦି କୌଣସି ଘାଆ କି କଟାକଟି ହେଲେ ବିଶଲ୍ୟକରଣୀ କି ପେଟରେ ଯଦି କୌଣସି ହଜମ ଯୁକ୍ତ ସମସ୍ୟା ହେଉଛି ସେଥିପାଇଁ ବେଲପତ୍ର ପୋଦିନା ଏହିସବୁ ଜିନିଷ ବ୍ୟବହାର କରାଯାଇଥାଏ ସେଥିପାଇଁ ଏହି ଜିନିଷ ଗୁଡ଼ିକ ଘରେ ଏଇ ସବୁ ଗଛ ଗୁଡ଼ିକ ଘରେ ଲଗେଇବା ନିହାତି ଦରକାର